ହ୍ୟାଲୋ ଏଇଟା କ୍ୟାବ୍ ବୁକ୍ ସେଣ୍ଟର କେ ଲାଗିଛି କାଏଁ ମୁଇଁ ମନୀଷା ବୁକ୍ତ ସୁବର୍ଣ୍ଣପୁରର ମୁଇଁ ତିନି ଘଣ୍ଟା ଆଗରୁ ଗୁଟେ କ୍ୟାବ୍ ବୁକ୍ କରିଥିଲି ସୁବର୍ଣ୍ଣପୁରରୁ ସମ୍ବଲପୁରକେ ଆଉ ସେ କ୍ୟାବ୍ର ଭଡ଼ା ବିଷୟରେ ଆମେ ବୁକ୍ କରିବା ସମୟରେ କଥା ହେଉଥିଲା ଆଉ ସେ କ୍ୟାବ୍ର ଭଡ଼ା ମୂଲ୍ୟ ଆମେ ଦୁଇ ହଜାର ଟଙ୍କା ସ୍ଥିର କରିଥିଲା କିନ୍ତୁ ଆପଣଙ୍କର କ୍ୟାବ୍ ଡ୍ରାଇଭର୍ ଆମକୁ ସୁବର୍ଣ୍ଣପୁରରୁ ସମ୍ବଲପୁର ଆଣି ସାରିିବା ପରେ ଆମେ ସ୍ଥିର କରିଥିବା ମୂଲ୍ୟ ଦୁଇ ହଜାର ଦେଲେ ସେ ମନା କରିଦେଉସି ଓ ଦୁଇ ହଜାର ବଦଳରେ ତିନି ହଜାର ମାଗୁଛି ଆଉ ଆପଣଙ୍କ କ୍ୟାବ୍ ଡ୍ରାଇଭର୍କୁ କୁହନ୍ତୁ ଆମେ ସ୍ଥିର କରିଥିବା ମୂଲ୍ୟ ସେ ନେବେ ଆମେ ଅଧିକ ମୂଲ୍ୟ ଦେବୁନାହିଁ ନଚେତ୍ ଡ୍ରାଇଭରଙ୍କୁ ପଇସା ଦେବୁନାହିଁ ଆପଣ ଦେଖନ୍ତୁ ଏଥିର୍ ଆପଣଙ୍କର ବ୍ୟବସାୟର କ୍ଷତି ଅଛି ଆପଣ ଆପଣଙ୍କର କ୍ୟାବ୍ ଡ୍ରାଇଭର୍ଙ୍କ ସହ କଥା ହୁଅନ୍ତୁ ନଚେତ୍ ବ୍ୟବସାୟର କ୍ଷତି କରନ୍ତୁ